ହ୍ୟାଲୋ କିଏ ସୀମା ମ୍ୟାଡ଼ାମ୍ କହୁଥିଲେ ତ ମୁଁ ମୁଁ ଆନନ୍ଦପୁରରୁ କହୁଥିଲି ଏଇ ମୋ ଭାଇଙ୍କ ପେଟ କ'ଣ ହେଉଛି ଯେ ସେଇ ମେଡ଼ିକାଲ୍ ନେବା ପାଇଁ କହୁଥିଲି ତ ଆଉ କ'ଣ ପାଇଁ ଡକ୍ଟର ଆସୁଛନ୍ତି ପେଟ ବିଭାଗର କେଉଁ ବାରେ କେଉଁ ବାରେ ଅଜି ତ ଶନିବାର ଆଜି କେତେଟା ବେଳେ ଆସିବେ

ଆଜି ତା'ହେଲେ ଏବେ ତ ହେଇଛି ସାତଟା ତା'ହେଲେ ବାହରିକି ଗଲେ ତା ପୂର୍ବରୁ ପହଞ୍ଚିଯିବୁ ଆଉ ଆପଣଙ୍କର କ'ଣ କେମିତି ହଁ ହଁ ଆପଣଙ୍କର ଅଲଟ୍ରାସାଉଣ୍ଡ ଫଲଟ୍ରାସାଉଣ୍ଡ କେମିତି କ'ଣ କରିବେ ସୁବିଧା ଅଛିନା ଭଲ ଡକ୍ଟର କେଉଁଠୁ ଆସୁଛନ୍ତି ତାଙ୍କ ନାଁ କ'ଣ ଆଜ୍ଞା ପେଟ କ'ଣ ଖାଲି ସବୁବେଳେ କେଞ୍ଚୁଛି ଯେ ସେଥିପାଇଁ ବହୁ ଜାଗାରେ ଏଠି ଦେଖେଇଲୁଣି ଆଉ ସେଇଥିପାଇଁ ଭାବୁଛୁ କଟକ ନେଇକି ଟିକେ ଦେଖାଇବା ପାଇଁ ଯାଜପୁରକୁ କେଉଁ ବାରେ ଆସୁଛନ୍ତି ନହେଲେ ନାହିଁ ଟିକେ କେଉଁଦିନୁ ଦେଖେଇଲୁଣୁ ଦେଖିବା ନହେଲେ ଆଜି ଯଦି ନନାଇଁ ନେଇକି ହେବ ଯଦି ଦେଖେଇଦେଇ ଆସିବୁ ଆଉ ହେବନି ଲେଟ୍ କଲେ ବେଶୀ କୁଆଡ଼େ ପ୍ରୋବ୍ଲେମ୍ ହେବ ଯେଦି ହୁଁ ମ୍ୟାଡ଼ାମ ଟିକେ ଆପଣ ସେଠି ସିରିଏଲ୍ କରିବେ ନା ନା ମୁଁ କାହାକୁ ଫୋନ୍ ଗଲେ ସିରିଏଲ୍ କରିବି ଲେଟ୍ ହେଇଯିବ ଟିକେ ହୁଁ ଆଉ କେମିତି କଣ ବିଜୁ କାର୍ଡ଼ ଫିଜୁ କାର୍ଡ଼ କଣ କଟୁଛିନା ପଇସା ଫଇସା ନା କେମିତି କ'ଣ ଆଉ କ'ଣ କେମିତି କ'ଣ ସବୁ ଚିକିତ୍ସା ହେଉଛିନା ଖାଲି ଏ ପେଟ ବିଭାଗର ଆସୁଛନ୍ତି

ସେଠି ସବୁ ପରିଷ୍କାର ପରିଚ୍ଛନ୍ନତା ଅଛିନା କେମିତି ପେସେଣ୍ଟ ପୁଣି ରହିବ ନା ନାଁ ଗୋଟେ ଗୋଟେ ମେଡ଼ିକାଲ୍ ଅଛିନା ଯେଉଁ ଟିକେ ଏତେ ସବୁ ସଫା ସୁଫି ରଖୁନାହାନ୍ତି

ଆଜ୍ଞା ନାଁ ଆମେ ପୁଣି ହଁ ଆମେ ରୋଗୀ ନେଇକି ଯିବୁନା ଆଜ୍ଞା ହଉ ତା'ହେଲେ ମ୍ୟାଡ଼ାମ୍ ରଖୁଛି ମୁଁ ଆଜି ଦେଖିବା ଭାଇଙ୍କୁ ନେଇକି ଯିବୁ ହାଁ ଆଜ୍ଞା ରଖୁଛି